ଆମେ ଯଦି କୁକୁଡ଼ା ଚାଷ କରୁଛୁ ପଶୁପାଳନ କରୁଛୁ ତା'ହେଲେ ପଶୁ ଡାକ୍ଟରଙ୍କୁ ନିହାତି ପଚାରିବା ଆବଶ୍ୟକ ଯାହା ଦ୍ୱାରା ସେମାନେ ସବୁ ବିଷୟରେ କହିପାରିବେ

ସବୁ ପଶୁପକ୍ଷୀଙ୍କ ପାଇଁ ତାଙ୍କ ପାଖରେ ଔଷଧ ମଧ୍ୟ ଥାଇପାରେ ଯଦି ତାଙ୍କ ପାଖରେ ଔଷଧ ନଥାଏ ତା'ହେଲେ ଆମମାନଙ୍କୁ ସେମାନେ ଜଣାଇଦିଅନ୍ତି ଯେ ମୋ ପାଖରେ ଔଷଧ ନାହିଁ ତୁମେ ଅତିଶୀଘ୍ର କିଣି ଆଣନ୍ତୁ କିଣି ଔଷଧ ଯଦି ଆମେ କିଣି ଆଣିଲୁ ଆମେ ନିଜେ ଉପଯୋଗ ନଖରିକିନା ପଶୁ ଡ଼ାକ୍ଟରଙ୍କୁ ଯଦି କହିବା ତା'ହେଲେ ତାଙ୍କେ ସଠିକ୍ ଭାବରେ ଔଷଧ କିମ୍ବା ଇଞ୍ଜେକ୍ସନ୍ ଦେବାରେ ସହାୟତା କରନ୍ତି ତା'ପରେ ପଶୁପକ୍ଷୀ ମଧ୍ୟ ବା କୁକୁଡ଼ା ହେଉ ବା ଗାଈ ହେଉ ବା ଛେଳି ହେଉ ଯେକୌଣସି ପଶୁପକ୍ଷୀ ପାଳି ପାଳିବା ଦ୍ୱାରା ଆମକୁ ସହଜରେ ଦୁଇ ପଇସା ଉତ୍ପାଦନ ବି କରିପାରିଥାଉ ଆମେ ସବୁବେଳେ ଧ୍ୟାନ ଦେବାକୁ ପଡ଼ିବ ଯେ ତାଙ୍କର ଯେମିତି ଯତ୍ନ ଠିକ୍ ଭାବରେ କରିବାକୁ ହେବ ଆମେ ଯତ୍ନ କଲେ ଆମକୁ ମଧ୍ୟ ଦୁଇ ପଇସା ସହଜରେ ପାଇବା ପାଇଁ ପଡ଼ିଥାଏ ସବୁବେଲେ ଯେକୌଣସି ପଶୁ ପକ୍ଷୀ ହୁଅନ୍ତୁନା କାହିଁକି ଆମେ ଗୋଟିଏ ମଣିଷ ହୋଇଛୁ ଆମେ ସମସ୍ତଙ୍କର ଯତ୍ନ ନେବା ଆବଶ୍ୟକ କିମ୍ବା ଆମର କର୍ତ୍ତବ୍ୟ ମଧ୍ୟ